କୃଷି ମାନଙ୍କେ ମୁଈଁ କହୁଚେ ଯେ ଆମର ଗାଈ ଗୋବର୍ରୁ ଛିଲି ଗୋବର୍ରୁ କାଣା ତିଆରି ହେସି ସେମାନ୍ କେ ସାଈଜି ରଖିବାର ମୁଈଁ କହୁଚେନ୍ ଯେ ତୁମେ ଏ ଗୋବର୍ ମାନେ ସାଇତି ରଖ ଯେନ୍ତି ବର୍ଷା ହେଲେ ପାଣି ଧୋଇ ନି ଯିବା ଧୋଇଗଲେ ପାଣି ଗୋବରର ନଷ୍ଟ ହେଇ ଅସି ସେଥିକାଇ ସାଈତି କରିବାକେ ବାଡ଼ା ଦିଅ ଖାଲ୍ଟା ଜାଦା ଖୁଳୋ ଖାଲ୍ଟା ଜାଦା ଖୁଳିଲେ ଗୋବର୍ ଠିକ୍ ହେବା ଗୋବର୍ରୁ ଆମେ ବହୁତ ଉପକୃତ ହଉଚୁ ଗୋବର୍ର ସଢ଼େଲା ସଢ ହେଲା ପରେ ନେଇ କିରି ଚାଷରେ ରଖୁଚୁ ଧାନ ଚାଷ ହଉଚି ମୁଗ ହଉଚେ ବିରି ହଉଚେ ବାଇଗଣ ଟମାଟୋ ସବୁ ଚାଷ ଗୋବର୍ ଖତର ଚାଷ ଆମକୁ ଶରୀରକୁ ଠିକ୍ ଦେଉଚି ଉପକୃତ କରୁଚି ଗୋବର୍ ଚାଷ ଖାଏଲେ ଆମକୁ କୌଣସି ବେମାର ନାଇ ହୋଇ ସେଥି ଗାଜୀ ଏ ଗୋବର୍ରୁ ଆମେ ଗୋବର୍ ଗ୍ୟାସ୍ ମଧ୍ୟ ବନଉଚୁ ଗୋବର୍ରୁ ଗ୍ୟାସ୍ ଆସି ଗ୍ୟାସ୍ରୁ ଲାଇଟ୍ ବି ଜଲିଚୀ ଗ୍ୟାସ୍ରୁ ଆମେ ରୋଷେଇ ବି କରୁଚୁ ଗୋବର୍ ଗ୍ୟାସ୍ ଈ ଗୋବର୍ରୁ ଆମେ ସାବୁନ ବି ତିଆରି ହଉଚି ଗୋବର୍ରୁ ଧୂପକାଡ଼ି ଅଗରବତୀ ବି ତିଆରି ହଉଚି ଗୋବର୍ ଆମର ବହୁତ ଉପକୃତ ଏ ଗାଈରୁ ଛେଲିରୁ ଯେଉଁ ଗୋବର୍ ବାହାରୁଚି ଆମକୁ ବହୁତ ଲାଭବାନ୍ ଦଉଚି ଗୋବରରୁ ଅନେକ ପ୍ରକାର ଆମେ ଲାଭ ପାଉଚୁ ସେଥିକାଜୀ ମୁଈଁ ଏଇ ଗୋବର୍ ଗ୍ୟାସ୍ ଗୋବର୍ ଠିକ୍ ସାଈତି ରଖା ଯାଈଚି ଚାଷୀମାନଙ୍କୁ ମୁଁ ସଚେତନ କରିବା ପାଇଁ ମୁଁ କହୁଚି ଯେ ଗୋବର୍କୁ ତମେ ଠିକ୍ ହିସାବରେ ରଖ ଯେମିତି ଖରା ବେଶି ନେଇ ପାଏ ଛାଇରେ ରଖ ପାଣି ନେଇ ଉଲେ ସେଥିପାଇଁ ଏ ସବୁ ଗୋବର୍ ରଖିବା ପାଇଁ ମୁଈଁ ଠିକ୍ କହି ଗୋବର୍ ବାବଦରେ କହିଲି